ପଚିଶି ଅଗଷ୍ଟ ଦୁଇ ହଜାର ଦଶ ଦୁଇ ଜୁନ ଦୁଇ ହଜାର ଅଠର ଚାରି ମେ ଦୁଇ ହଜାର କୋଡ଼ିଏ ପାଞ୍ଚ ଜାନୁଆରୀ ଦୁଇ ହଜାର ପନ୍ଦର ଏକ ଡିସେମ୍ବର ଦୁଇ ହଜାର ବାଇଶି